ଧୀରେନ୍ ମୁଁ ତପନ କହୁଛି ଆଉ ତୁମ ଘର ପାଖରେ ଯୋଉ ରେଷ୍ଟୁରାଣ୍ଟ୍ଟା ଅଛି ଗ୍ରୀନ୍ ଚିଲ୍ଲି ସେଠିକାର ଖାଦ୍ୟ ବିଷୟରେ ମୁଁ ରେଷ୍ଟୁରାଣ୍ଟ୍ରେ କେମିତି ଦେଉଛନ୍ତି ଖାଦ୍ୟ ବିଷୟରେ ମୁଁ ତୁମକୁ ପଚାରିବା ପାଇଁ ଫୋନ୍ କରିଥିଲି ଆଉ ମତେ କହିଲୁ ସେଠିର ଖାଦ୍ୟ କୋଉ ପ୍ରକାର କେମିତି ଦିଆହେଉଛି ଭଲ ନା ନାଇଁ ଭଲ ଦିଆହେଉଛି ଭଲ ଦିଆହେଉଛି ତ ଆଉ ସେଠିରେ କେତେ ଇଏ ଷ୍ଟାପ୍ ଅଛନ୍ତି ଅ ହଁ ଆଚ୍ଛା ଆଉ ଖାଇବା ପିଇବା କେମିତି ବନା ହେଉଛି ଭଲ ହଁ ଭଲ ତ ଭଲ ଆଉ ଆଉ ସେ ସଫା ସୁତୁରା ହୋଟେଲ୍ଟା ଅଛି ନା ନାଇଁ ହାଇଜେନିକ୍ ଖାଦ୍ୟ ଦିଆହେଉଛି ତ ଆଚ୍ଛା ହଁ ଆଉ ସେଠିକାର ଶହେ ଜଣଙ୍କା ଭିତରୁ ରିଭ୍ୟୁ କେତେ କେତେ ଅଛି

ହଁ ଠିକ୍ ଠିକ୍ଠାକ୍ ଅଛି ତ ରିଭ୍ୟୁ ଆଉ ଇଏ ଆଉ ହୋଟେଲ୍ରେ ସେମାନଙ୍କର ଆମର ଅନଲାଇନ୍ ଅର୍ଡ଼ର୍ ସାପ୍ଲାଏ ଦିଅନ୍ତି ନା ନାହିଁ ଆଚ୍ଛା ଦିଅନ୍ତି ଆଉ ତମେ ଯେତେବେଳେ ଖାଇବା ପାଇଁ ଯାଇଥିଲ ସେତେବେଳେ କେମିତି ତୁମକୁ ସର୍ଭିସ୍ କେମିତି ଦିଆହେଲା ଆଚ୍ଛା ସର୍ଭିସ୍ ତାହେଲେ ଭଲ ଦିଆହେଉଛି ଆଉ ଖାଇବାପତ୍ର ଠିକ୍ ଅଛି ଆଚ୍ଛା ଆଉ ଗରମ ସବୁ ଦିଆହେଉଛି ତ ଯାହା ମେନୁ ବି ଅର୍ଡ଼ର୍ କରିଦେଲେ ଆପଣଙ୍କୁ ସେଇ ମେନୁର ଖାଦ୍ୟ ପାଇପାରିବେ ତ ଆଚ୍ଛା ଆଉ ସେଟା ଆମର ତମ ଘର ପାଖରୁ ସେଟା କେତେ ଦୂର ଡିଷ୍ଟାନ୍ସରେ ଆପଣଙ୍କ ସେ ରେଷ୍ଟୁରାଣ୍ଟ୍ଟା ପଡ଼ୁଛି ଆଚ୍ଛା ଗୋଟେ କିଲୋମିଟର୍ ମଧ୍ୟରେ ଆଉ ସର୍ଭିସ୍ କେତେ ସମୟ ପର୍ଯ୍ୟନ୍ତ ସେଟା ଦିଆହେଉଛି ଟ୍ୱେଣ୍ଟି ଫୋର୍ କେତେ ଆଚ୍ଛା ଛଅଟା ଦଶଟା ପର୍ଯ୍ୟନ୍ତ ସର୍ଭିସ୍ ଦିଆହେଉଛି ଆଚ୍ଛା ଆଉ ରେଟ୍ ବିଷୟରେ କେମିତି ଅଛି ମାନେ ଆଚ୍ଛା ଆମ ମିଡ଼ିଲ୍କ୍ଲାସ୍ ଲୋକ ବି ଲୋକ ବି ଆମେ ଖାଇପାରିବା ଆଚ୍ଛା ଆଉ ସବୁ ଇଏ ମ୍ୟାନେଜର୍ ଫ୍ୟାନେଜର୍ ସମସ୍ତେ ଠିକ୍ ଥାନ୍ତି ଠିକ୍ ଅଛି ହଉ ରଖୁଛି ତାହେଲେ ଧିରେନ୍ ଧନ୍ୟବାଦ ତମେ ରେଷ୍ଟୁରାଣ୍ଟ୍ରୁ ମୋତେ ରିଭ୍ୟୁ ଦେଇଥିବାରୁ ଆଉ ଲୋକମାନେ ଭଲ କେମିତି ରିଭ୍ୟୁ କେମିତି କେମିତି ରିଭ୍ୟୁ ପାଉଛନ୍ତି ଭଲ ତ ଠିକ୍ ଅଛି ରଖୁଛି ଧନ୍ୟବାଦ